କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ରେ ଥିବା ବେଳାଭୂମି ହେଉଛି ପେଣ୍ଠ ପେଣ୍ଠରେ ଗୋଟିଏ ତା' ଭିତରେ ଗୋଟିଏ ଦ୍ଵୀପପୁଞ୍ଜ ଅଛି ସେ ଦ୍ୱୀପପୁଞ୍ଜକୁ ଆମେ ବୋଟ୍ରେ ଯାଇଥିଲୁ ସେ ବେଳାଭୂମି ଦୀର୍ଘ ତିନି କିଲୋମିଟର୍ ଯିବା ପରେ ଚାଲି ଚାଲି ଯିବା ପରେ ଯାଇ ସେଠି ପହଞ୍ଚି ବୋଟ୍ରେ ସେ ଦ୍ୱୀପପୁଞ୍ଜକୁ ଗଲୁ ଦ୍ୱୀପପୁଞ୍ଜରେ ବୁଲିବା ଭିତରେ ଜୁଆର ଛାଡ଼ିଗଲା ଜୁଆର ଛାଡ଼ିଗଲେ ବୋଟ୍ ଆଉ ଆସିପାରିଲା ନାହିଁ ବାଧ୍ୟ ହୋଇ ଆମେ ପୁଣି ସାଢ଼େ ଚାରି କିଲୋମିଟର୍ ରାସ୍ତା ପଦ ଯାତ୍ରାରେ ଫେରିଲୁ